ସାର୍ ନମସ୍କାର ସାର୍ ମୋ ବାପା ମାଆଙ୍କର ଗୋଟେ ଆଧାର କାର୍ଡ଼ଟେ କରିବାର ଥିଲା

ହଁ ଆଧାର କାର୍ଡ଼ଟେ ନାହିଁ ସାର୍ କିଛି ନାହିଁ ପ୍ୟାନ୍ କାର୍ଡ଼

ସାର୍ ନୂଆ ଆଧାର କାର୍ଡ଼ଟେ କରିବାର ଥିଲା ଯେ ବାପାଙ୍କର ମାଆଙ୍କର ବି କେଉଁ ନମ୍ବରଟା

ନାହିଁ ଆଜ୍ଞା ସେ ନମ୍ବରଟା ଲେଖିକି ରଖିନି ମୁଁ

ହଁ ଆଜ୍ଞା ମୋର ଆଧାର କାର୍ଡ଼ ଅଛି ହଁ ଆଜ୍ଞା ମୋର ଆଧାର କାର୍ଡ଼ ଅଛି ଦୁଇ ଜଣ ଯାକର ହଜିଯାଇଛି ଗୋଟେ ଗୋଟାକରେ ଥିଲା ଦୁଇ ଜଣ ଯାକର ହଜିଯାଇଛି

କେଉଁ ବାର ନେବେ ଶୁକ୍ରବାର ଦିନ କେତେଟା ଆଜ୍ଞା ଜଲଦି ସରିଯିବ ତ ଆଉ କିଛି ଦରକାର ନାହିଁ କାଗଜପତ୍ର

ହଁ ହଉ ହଁ ହଉ

ହଁ ଆଜ୍ଞା ରଖିଲି ନମସ୍କାର